ମୁଁ କାର୍ଯ୍ୟ ବାହାରେ ବହୁତ କିଛି କରିବାର ଇଚ୍ଛା ଅଛି ମୋତେ କାର୍ଯ୍ୟ କରିସାରିବା ପରେ ଗୀତ ଗାଇବା ନାଚ ନାଚିବା ମଜାମସ୍ତି କରିବା ପାଇଁ ବହୁତ ଭଲ ଲାଗେ କିନ୍ତୁ ମୁଁ ସେସବୁ କରେ ମଧ୍ୟ ଆଉ ମୋର ସଉକ ତାସ୍ କ୍ରିକେଟ୍ କ୍ୟାରମ୍ ବୋର୍ଡ଼ ଲୁଡ଼ୁଗୋଟି ମୋର ପ୍ରିୟ ଖେଳ ମୋର କାର୍ଯ୍ୟ ତ ପାଠପଢ଼ିବା ହେଲେ ମୋତେ ପାଠପଢ଼ିବା ସହିତ ଅନ୍ୟ କିଛି କରିବାକୁ ମଧ୍ୟ ବହୁତ ଭଲ ଲାଗେ ତେଣୁ ମୁଁ କାର୍ଯ୍ୟ କରିସାରିବା ପରେ ଏହିସବୁ କାର୍ଯ୍ୟ କରିଥାଏ